ଖୋର୍ଦ୍ଧା ଜିଲ୍ଲାରେ ବହୁତ ଗୁଡ଼ିଏ ପାରମ୍ପରିକ ଖାଦ୍ୟ ଅଛି ସେମାନଙ୍କ ମଧ୍ୟରୁ ପଖାଳ ଭାତ ହେଉଛି ଅନ୍ୟତମ ପଖାଳକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମେ ପ୍ରଥମେ ଭାତକୁ ଚାଉଳକୁ ଭାତ କରି ରାନ୍ଧି ଦେଉ ରାତିରେ ତା' ଦେହରେ ପାଣି ମିଶାଉ ସକାଳକୁ ସେଇଟା ପଖାଳ ଭାବରେ ଆମେ ବ୍ୟବହାର କରିଥାଉ ପଖାଳକୁ ବଡ଼ିଚୁରା ହେଉ କିମ୍ବା ଶାଗଭଜା ହେଉ ଆହୁରି ଭଲ ଲାଗେ ଖାଇବାପାଇଁ ବଡ଼ିଚୁରା ପ୍ରଥମେ ବଡ଼ି ପ୍ରସ୍ତୁତ କରାଯାଏ ବିରିକି ବାଟି ତାକୁ ସୁଖେଇକି ତେଲ ମସଲା ଦେଇ ବଡ଼ି ପ୍ରସ୍ତୁତ କରାଯାଏ ଶାଗ ଶାଗକୁ ତେଲ ଆଳୁ ପିଆଜ ଫିଆଜ ପକେଇ ତାକୁ ଭଜାଯାଏ ସେଇଟା ହେଉଛି ପଖାଳକୁ ଭଲ ଲାଗେ ଖାଇବାପାଇଁ ତା' ସହିତ ଆମର ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ ବିଭିନ୍ନ ପର୍ବରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ ଯେମିତିକି ଆମର ରଜପର୍ବ ହେଉଛି ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ ପର୍ବ ଏଇ ପର୍ବରେ ଆମେ ପୋଡ଼ପିଠା ପ୍ରସ୍ତୁତ କରିଥାଉ ପୋଡ଼ପିଠାକୁ ପ୍ରଥମେ ପ୍ରସ୍ତୁତ କରିବାପାଇଁ ଆମକୁ ଚାଉଳକୁ ବଟାଯାଏ ତା' ଦେହରେ ବିଭିନ୍ନ ପ୍ରକାର ନଡ଼ିଆ କାଜୁ କିସମିସ୍ ବିଭିନ୍ନ ପ୍ରକାର ପକେଇ ତାକୁ ପ୍ରସ୍ତୁତ କରାଯାଏ ପ୍ରସ୍ତୁତ କଲାପରେ ତାକୁ ପୋଡ଼ାଯାଏ ପୋଡ଼ାଯାଏ ପୋଡ଼ିଲା ପରେ ସେଇଟା ଆମର ପୋଡ଼ପିଠା ଭାବରେ ପ୍ରସ୍ତୁତ କରାଯାଏ ସେଇଟା ମଧ୍ୟ ଆମର ବରୁଣେଇଙ୍କ ପାଖରେ ଭୋଗ ଲାଗେ ତା'ଛଡ଼ା ଆମର ଶିବ ମନ୍ଦିରରେ ବିଭିନ୍ନ ପ୍ରକାର ଖେଚୁଡ଼ି ପ୍ରସ୍ତୁତ କରାଯାଏ ଖେଚୁଡ଼ିକି ପ୍ରସ୍ତୁତ କରିବାପାଇଁ ପ୍ରଥମେ ଆମର ତା' ଦେହରେ ଚାଉଳ ଡାଲି ବିଭିନ୍ନ ପ୍ରକାର ପନିପରିବା ଘିଅ କ୍ଷୀର ବିଭିନ୍ନ ପ୍ରକାର ବ୍ୟବହାର କରାଯାଏ ସେଇଟା ମଧ୍ୟ ମନ୍ଦିରରେ ଭୋଗଲାଗି ହୋଇଥାଏ